ଆଗ କାଳ ଅପେକ୍ଷା ଏବେ ବହୁତ ବଦଳି ଯାଇଛି ଏବେ ଏବ ଆଗକାଳ ଅପେକ୍ଷା ବହୁତ ବଦଳି ଯାଇଛି ଆଗ କାଳେ ଇଣ୍ଟରନେଟ ଫୋନ ସ୍ମାର୍ଟ ଫୋନ ଟି ଭି କିଛି ନଥିଲା ଆଗକାଳରେ ଗୋଟିଏ ଲୋକ ସାଙ୍ଗରେ ଯଦି ଆଉ ଗୋଟିଏ ଲୋକ କଥା ହେବାକୁ ଚାହେଁ ତାହେନେ ଚିଠି ଦେଇ ଦୁଇ ତିନି ଦିନ ଅପେକ୍ଷା କରି କଥା କଥା ହେଇ ପାରିଥାନ୍ତି ଏବେ ବହୁତ ସାଙ୍ଗେ ସାଙ୍ଗେ ଟି ଭି ମୋବାଇଲ ମୋବାଇଲରେ ରିଚାର୍ଜ କରିବାକୁ ହେଲେ ଏ ଜାଗାରୁ ଅନ୍ୟ ଜାଗାକୁ ଯାଇ ରିଚାର୍ଜ କରିବାକୁ ପଡ଼ୁଥିଲା ଆ ଏବେ ଘରେ ବସିକି ରିଚାର୍ଜ ବି କରି ଦେଲେଣି ସେଥିପାଇଁ ବୃଦ୍ଧ ଲୋକମାନେ ଘରେ ବସି ଟି ଭି ଦେଖୁଛନ୍ତି ବାହାରେ ଥିବା ଲୋକମାନଙ୍କୁ ମୋବାଇଲରେ ଭିଡ଼ିଓ କଲରେ ଦେଖିପାରୁଛନ୍ତି ତାଙ୍କ ପୁଅ ଝିଅ ସମସ୍ତଙ୍କୁ ଦେଖିପାରୁଛନ୍ତି ଆଗକାଳରେ ଏମିତି କିଛି ନଥିଲା ଇଣ୍ଟରନେଟ ନଥିଲା ଟି ଭି ନଥିଲା ଆ ଏସ ଏମ ଏସ ସେଥିପାଇଁ କି କାହାକୁ ଦେଖିପାରୁନଥିଲେ କଥା ହବାକୁ ହେନେ ସେ ଚିଠିରେ ବି କଥା ହେଉଥିଲେ ଡାକ ଘର ସାହାଯ୍ୟରେ କଥା ହେଉଥିଲେ ସିଏ ଏବେ ବହୁତ ଉନ୍ନତି ହେଇଛି